ମୁଁ ଗଛ ଲଗାଇବା ପାଇଁ ପ୍ରାୟତଃ ଲାଲ ମାଟି ବ୍ୟବହାର କରିଥାଏ ଆଉ ଲାଲ ମାଟି ଦ୍ଵାରା ଗଛ ଭଲ୍ ପଡ଼ିଥାଏ ତାହା ମୋର ନିଜସ୍ୱ ଅଭିଜ୍ଞତା ମୋତେ ଗଛ ଲଗାଇବା ପାଇଁ ବହୁତ ଭଲ ଲାଗିଥାଏ ମୁଁ ପ୍ରତି ବର୍ଷ ଗଛ ଲଗାଏ ଏବଂ ଗଛ ଲଗାଇବା ଦ୍ଵାରା ମୋତେ ବହୁତ ଆନନ୍ଦ ମିଲିଥାଏ ଗଛ ପାଇଁ ସାର ମୁଁ ବ୍ୟବହାର କରେ ନାହିଁ ଏଥିରେ ଗଛ ତଳେ ଆମର ଗାଈର ଗୋବର ଏବଂ କମ୍ପୋଷ୍ଟ ଖତ ଦେଇଥାଏ ସାର ବ୍ୟବହାର କରେ ନାହିଁ ଖତ ଦେବା ଦ୍ଵାରା ଗଛଟି ଶୀଘ୍ର ହୃଷ୍ଟ ପୃଷ୍ଟ ହୋଇ ବଢ଼ିଥାଏ ଏବଂ ଏହି ଖତ ରାସାୟନିକ ସାର ଅପେକ୍ଷା ଏହା ସହଜରେ ମିଳିଥାଏ ଏବଂ କମ୍ ପଇସାରେ ବି ମିଳିଥାଏ